ଓଡ଼ିଶାର କଲା ସଂସ୍କୃତି ଆଜି ଦେଶ ବିଦେଶରେ ନାଁ କମଉଛେ ଯେନ୍ତାକି ଓଡ଼ିଶାର ଓଡ଼ିଶୀ ନୃତ୍ୟ ଓଡ଼ିଶା ସମ୍ବଲପୁର୍ର ଦେଖୁନ୍ ସମ୍ବଲପୁରୀ ନୃତ୍ୟ ଯେନ୍ତାକି ରଙ୍ଗବତୀ ଗୀତ ଆଜି ଦେଶ ବିଦେଶ୍ରେ ତାର୍ ନାଁ କମେଇ ସାରିଛେ ଓଡ଼ିଶା ସମ୍ବଲପୁର୍ର ହସ୍ତଶିଳ୍ପୀ କ୍ଷେତ୍ରରେ ସମ୍ବଲପୁରୀ ଶାଢ଼ୀ ଦେଖୁନ୍ ଦେଶ ଦେଶ ବାହାରେ ସବୁ ଜାଗାରେ ତାର୍ ନାଁ କମେଇ ପାରିଚେ ତ ସେଇ ଓଡ଼ିଶାର କଲା ହେଲା ହସ୍ତଶିଳ୍ପୀ ହେଲା ଏହିସବୁ ଆଜି ଯେହେତୁ ଦେଶ ବିଦେଶ ବାହାରେ ବି ଦେଶ ବାହାରେ ବି ଯେହେତୁ ନା କମେଇଚେ ତାର୍ ବିକାଶ୍ ହଉଚେ ଓଡ଼ିଶା ରାଜ୍ୟର ନାଁ ପଡ଼ୁଚେ ଓଡ଼ିଶାର ହସ୍ତଶିଳ୍ପୀ ଦ୍ୱାରା ଦେଖନ୍ ବହୁତ ରପ୍ତାନୀ ଆମଦାନୀ ବି ହଉଚେ ସେଥିର୍ଲାଗି ବି ସେନୁ ବି ବହୁତ୍ କିଛି ଡେଭ୍ଲପ୍ମେଣ୍ଟ୍ମାନେ ହଉଚେ ଲୋକ ତାକର୍ ଆର୍ଥିକ ମାନେ ଆର୍ଥିକ ଆର୍ଥିକ ଅବସ୍ଥାରୁ ସୁଧ୍ରିି ପାରୁଛନ୍ ବହୁତ୍ କିଛି ସେମାନେ ହସ୍ତଶିଳ୍ପ କାମ କରିକିରି ସମ୍ବଲ୍ପୁରୀ ଶାଢ଼ୀ ହଉ କି ଆହୁରି ଓଡ଼ିଶାରେ ବହୁତ କିଛି ଜିନିଷ ଅଛି ଯେନ୍ଟାକି ହସ୍ତଶିଳ୍ପୀ ଦ୍ୱାରା ହେଇପାରୁଚେ ସେଥିରୁ କିଛି ରୋଜଗାର କରିକିରି ସେମାନେ ତାକର୍ ପରିବାର୍କେ ପୋଷଣ କରିପାରୁଛନ୍ ପରିବାର୍ ଚଲେଇ ପାରୁଛନ୍ ତାର୍ ସଙ୍ଗେ ସଙ୍ଗେ ତାକର୍ ବି ଉନ୍ନତି ହଉଚେ ଓଡ଼ିଶାର ବି ଉନ୍ନତି ହଉଚେ